ମୁଁ ଛୋଟବେଳୁ ଜେଜେଙ୍କୁ ଦେଖିଛି ଗଛ ଲଗେଇବାର ଜେଜେଙ୍କ ପରେ ବାପାଙ୍କୁ ଦେଖିଛି ବଗିଚା କାମ କରିବାର ଆଉ ତାଙ୍କୁ ଦେଖି ମୁଁ ବି ମନେ ମନେ କହୁଥିଲି ବଡ଼ ହେଲେ ବଗିଚା କାମ କରିବି ବୋଲି ଛୋଟବେଳୁ ମୋର ଆଶା ଥିଲା ଯେ ବଗିଚା କାମ କରିବାର ମୁଁ ଏବେବି ବଗିଚା କାମ କରୁଛି ବାପାଙ୍କ ଠାରୁ ଆଉ ଜେଜଙ୍କ ଠାରୁ ଯାହା ବି ଶିଖିଛି ଏବେ ବି ମୁଁ ସେ କାମ କରୁଛି ଆଉ ଗଛ ଉପରେ ମୋର ଭାରି ଭଲପାଏ ଗଛକୁ ଭାରି ଭଲ ପାଏ ଆଉ ଆମ ବାଡ଼ିରେ ମୁଁ ବିଭିନ୍ନ ପ୍ରକାର ଗଛ ଲଗେଇଛି ପନିପରିବା ଫଳ ଛୋଟରୁ ଆରମ୍ଭ କରି ବଡ଼ ସବୁ ଗଛ ଲଗେଇଛି ଆଉ ସେଥିରୁ ମଧ୍ୟ ବିଭିନ୍ନ ପ୍ରକାର ଚାରା ମୁଁ ନେଇକି ଲୋକଙ୍କୁ ଦିଏ ତାଙ୍କୁ ବି କୁହେ ଗଛ ଫଛ ଲଗାଅ

ସେଥିରୁ ବହୁତ ପନିପରିବା ଉତ୍ପାଦନ ହୋଇ ସେଗୁଡ଼ା ବି ନେଇକି ମୁଁ ଦୋକାନରେ ଲଗେଇଛି ବିଭିନ୍ନ ପନିପରିବା ଦୋକାନରେ ଲଗେଇଛି ଆଉ ଆଉ ବିଭିନ୍ନ ଗଛ ମଧ୍ୟ ଅଛି ଆମ ବାଡ଼ିରେ ଆଉ ମୁଁ ତାଙ୍କ ଭିତରୁ ଯୋଉ ମଞ୍ଜି ମୁଁ ବାହାର କରେ ଗଛରୁ ସେ ମଞ୍ଜି ବି ନେଇକି ମୁଁ ଲଗାଉଛି ଦୋକାନରେ ଲୋକ ନିଅନ୍ତି ଆମ ଠାରୁ ବଡ଼ ଗଛ ଲଗେଇଛି ସେଗୁଡ଼ିକ ହେଲା ଆମ୍ବ ଗଛ ପଣସ ଗଛ ପିଜୁଳି ଗଛ ଆଉ ଛୋଟ ଗଛ ହେଲା ତାପରେ ବଡ଼ଗଛ ଅଛି ବି ନଡ଼ିଆ ଗଛ ଅଛି ଭଣ୍ଡା ଗଛ ଅଛି ଛୋଟ ଗଛ ଅଛି ପରିବାର ବାଇଗଣ ଭେଣ୍ଡି ଟମାଟୋ ଏମିତି ସବୁ ବିଭିନ୍ନ ପ୍ରକାର ଗଛ ଲଗେଇଛି ଆଉ ଆଗକୁ ବି ଲଗାଉଥିବି